ସତେଇଶ ଫେବୃଆରୀ ଉଣେଇଶହ ଅଶି ଅଣତିରିଶ ମାର୍ଚ୍ଚ ଉଣେଇଶହ ତେୟାସୀ ତେର ନଭେମ୍ବର ଦୁଇ ହଜାର ସତର ପନ୍ଦର ଡିସେମ୍ବର ଦୁଇ ହଜାର ଉଣେଇଶ ଦୁଇ ଜାନୁଆରୀ ଦୁଇ ହଜାର ତେଇଶ